ଆମ ଗାଁରେ ଗୋଟେ ପର୍ବ ହେଉଥିଲା ସେ ପର୍ବ ପର୍ବରେ ଆମ ଗୋଟେ ଶାଢ଼ୀ କିଣିଥିଲି ଆଉ ଶାଢ଼ୀଟି ବହୁତ ଭଲ ଥିଲା ଆଉ ତା' ରଙ୍ଗ ବି ବହୁତ ଭଲ ଥିଲା ଆଉ ଶାଢ଼ୀଟି ଧୋଇଲା ବେଳେ ତା' କଲର୍ ଯାଉନଥିଲା ଆଉ ସେ ଶାଢ଼ୀରେ ବହୁତ ପ୍ରକାର ଷ୍ଟୋନ୍ ଆଉ ବୁଣା ହେଇଥିଲା ଆଉ ଶାଢ଼ୀଟି ଶାଢ଼ୀଟି ଦେଖିବାକୁ ଭାରି ଭଲ ଲାଗୁଥିଲା ଆଉ ଶାଢ଼ୀ ଶାଢ଼ୀଟି ଏତେ ସୁନ୍ଦର ଲାଗୁଥିଲା ପିନ୍ଧିଲା ବେଳେ ତାକୁ ଦେଖି ସମସ୍ତେ ଶାଢ଼ୀଟି ବହୁତ ଭଲ ହେଇଛି ବୋଲି କହୁଥିଲେ